ଯୋଗ କରିବା ଦ୍ୱାରା ଆମ ଶରୀର ବହୁତ ହାଲକା ଓ ଫୁର୍ତ୍ତି ରୁହେ ଯୋଗ ଆମର ଗୋଟେ ଧର୍ମ ଆଉ ସେଇ ଯୋଗ ବହୁତ ଆରୋଗ୍ୟ କରେ ସେ ଯୋଗ ବହୁତ ଆରୋଗ୍ୟ କରେ ଆଉ ଯୋଗ କରିବା ଦ୍ୱାରା ଆମର ମାନସିକ ସ୍ଥିତି ବହୁତ ଭଲ ରୁହେ ଆଉ ଦେହର ପାୱାରନିଟ୍ ବହୁତ ବଢ଼ାଏ ଆଉ ଶରୀର ସ୍ୱାସ୍ଥରେ ଠିକ୍ ରୁହେ ଆଉ ଏମିତି ବହୁତ ଶାନ୍ତି ମିଳେ ଆଉ ମାନେ ବହୁତ କିଛି ପରିବର୍ତ୍ତନ ହୁଏ ଯୋଗ କରିବା ଦ୍ୱାରା ଏମିତି କି ଆମର ଯେଉଁ ବୟସ୍କ ଲୋକ ବୁଢ଼ା ବୁଢ଼ୀମାନେ ଚାଲିପାରୁ ନ ଥିବେ ସେ କିଛି ବି ପ୍ରାଣାୟମ କରିକି ଏ ଚାଲିବା ପାଇଁ ଚେଷ୍ଟା କରନ୍ତି ଆଉ ଚାଲନ୍ତି ବି ମଧ୍ୟ ଆଉ ଯୋଗ ଦ୍ୱାରା ଲୋକମାନେ ବହୁତ ଆରୋଗ୍ୟ ବି ହୁଅନ୍ତି ଆଉ ଆର୍ୟୁବେଦିକ ଛୋଟ ଛୋଟ ପିଲାମାନଙ୍କୁ ଘରୋଇ ଉପଚାର ଯେଟା କୁହନ୍ତି ଆର୍ୟୁବେଦିକ ଏମିତି ଥଣ୍ଡା ହେଲେ ତୁଳସୀ ପତ୍ର ରସ ମହୁ ମିଶେଇକି ଦିଆଯାଏ ଆଉ କାଶ ହେଲେ ସିଙ୍ଗାରାହାର ପତ୍ରର ରସ ମାନେ ଉଷୁମ କରିକି ଦିଆଯାଏ ଆଉ ଜ୍ୱର ହେଲେ ବାସଙ୍ଗ ମାନେ ସିଙ୍ଗାରାହାର ପତ୍ରର ରସ ଜ୍ୱର ହେଲେ ଦିଆଯାଏ ଆଉ କାଶ ହେଲେ ବାସଙ୍ଗ ପତ୍ର ଦିଆଯାଏ ଆଉ ଏମିତି ଘରୋଇ ଉପଚାର ହଉଛି ଏ ବହୁତ ମୂଲ୍ୟବାନ ଜିନିଷ ଆଉ ଆଉ ଟିକେ ଏସିଡ଼ି ହେଇଗଲେ ଟିକେ ମାନେ ଅଦା ମାନେ ମାଁମାନେ କୁହନ୍ତି ଯେ ଏସିଡ଼ି ହେଇଗଲା ଆଉ ଟିକେ ଅଦା ଖାଇଦିଅ କି ବେଲପତ୍ର ଦୁଇ ଟା ଚୋବେଇ ଦିଅ ଏଗୁଡ଼ା ହଉଛି ଘରୋଇ ଉପଚାର ଆର୍ୟୁବେଦିକ ଆଉ ଛୋଟ ଛୋଟ ପିଲାମାନଙ୍କୁ ଯେତେବେେଳେ ମାନେ ଜ୍ୱର ଥଣ୍ଡା ହୁଏ ମାଁମାନେ ଏମିତି ଘରୋଇ ଉପଚାର ଦିଅନ୍ତି କାହିଁକି ନା ହଠାତ୍ ଉପରେ ଆଉ ମେଡ଼ିକାଲ ଯାଇ ପାରିବେ ନ ପାରିବେ ଆଗେ ଏସବୁ ଜିନିଷ ଦିଅନ୍ତି ତାପରେ ହଁ ଉଷୁମ ପାଣିରେ ମାନେ ତାଙ୍କର ମୁଣ୍ଡକୁ ପୋଛା ପୋଛି କରିଦିଅନ୍ତି ଆଉ